ଆଜ୍ଞା ନମସ୍କାର ଆଜ୍ଞା ମୁଁ ସାର୍ଥକ ଟିଭିରୁ ରୁନୁ ମୁଦୁଲି କହୁଥିଲି ସାର୍ ଏଇଟା କମ୍ପାନୀ ନମ୍ବର ଆଜ୍ଞା ବୁଝିଲେ କି ନାଇଁ ମୁଇଁ ଗୋଟେ ଅନ୍ୟ କାମ୍ ପାଇଁ ଫୋନ୍ କରିଥିଲି ତ କ'ଣ ଗଲେ ଆପଣଙ୍କ ଏହି ଯେଉଁ ନବରଙ୍ଗପୁରରୁ ଡିଷ୍ଟ୍ରିକ୍ରେ ବିରିୟାନୀର ଚାହିଦା ବର୍ତ୍ତମାନ ବ୍ୟବସାୟ କ'ଣ ପ୍ରତିଯୋଗିତା କେମିତି ଚାଲିଛି ଆଜ୍ଞା ପାଖାପୁଖି ବେଶି ଦୋକାନ ଅଛି ନା କ'ଣ ହଁ ହଁ କ'ଣ ବଡ଼ କରିବେ ଠିକ୍ ଅଛି ନିଶ୍ଚୟ ସେଇଟା ହେଇଯିବ ଯେ ଆଡ଼ଭାଟାଇଜମେଣ୍ଟ୍ ନାଇଁ ତ କ'ଣ ରୋଷେଇଆ ଦରକାର କି ଠିକ୍ ଅଛି ନିଶ୍ଚୟ କରିଦେବା ଆଜ୍ଞା ବାକି ଟିକେ ପଇସା ପତ୍ର ଟିକେ ଖର୍ଚ୍ଚ ହେବ ରେଜିଷ୍ଟ୍ରେସନ ଗୋଟେ ତେତିଶିଶହ ତେର ଟଙ୍କା ଦେବ ଖାଲି ରେଜିଷ୍ଟ୍ରେସନ ପାଇଁ ଆଉ କ'ଣ କର୍ବ ଆଜ୍ଞା ସେଇଟା ଆମର ସାମ୍ବାଦିକ ତାଙ୍କର ତ ଏସୋସିଏସନ୍ ମାଗବେ ଆକା ନା ବହୁତ ସାମ୍ବାଦିକ ଭଲ ଦେଖନ୍ତୁ ଯଦି ଆପଣ ଚାହୁଁଛନ୍ତି ବୋଲି କରିଦେବା ପାଖାପୁଖି ଉଣେଇଶିରୁ କୋଡ଼ିଏ ଦିନ ଲାଗିଯିବ ଆଜ୍ଞା ସେଇଟା ବାହାରବାକୁ ଆଠ ଦିନ ସେଇଟା କ'ଣ ଆମ କ'ଣ ଭାତ କି ଆଜ୍ଞା ଏମିତି ରୋଷେଇ କରି ଦେଇ ଦେବୁ ହଠାତରେ ଆପଣ ବି ତ ବୁଝିବାର କଥା ନା ହଇ ତ ଆମେ ବି ତ ବାହାର କରବାର ଅଛି ନା ଆଜ୍ଞା ଆମର୍ ବି ତ ଗୋଟେ କିଛି ପ୍ରତିକ୍ରିୟା ଅଛି ଠିକ୍ ଅଛି ସେ ଖର୍ଚ୍ଚ କଥା ନାଇଁ ଯେ ଆଜ୍ଞା ବାକି କରିଦେବା ଆଉ ଯେ ବିରିୟାନୀ ଚାହିଦା ଯେଉଁ ବହୁତ ଅଛି ତ ଆପଣଙ୍କ ଏରିଆର ହଁ ଆପଣଙ୍କ ଏହି ନବରଙ୍ଗପୁର ଡିଷ୍ଟ୍ରିକଟରେ ହେଲେ ମାନେ କେଉଁ ପାଖେ ଏଇଟା ଷ୍ଟଲ ଦେଇଛନ୍ତି ନା କ'ଣ ହୋଟେଲ ଅଛି ନା କ'ଣ ପ୍ରପର୍ ନବରଙ୍ଗପୁର ନୁହେଁ ଆପଣଙ୍କ ହଉ ଠିକ୍ ଅଛି ଆଜ୍ଞା ମୋତେ ସନ୍ଧ୍ୟା ଭିତରେ ଗୋଟେ ସତୁରିଟା ଆପଣଙ୍କର ପାସପଟ୍ ପଠାଇବେ ହଇ ସେଇଟା ଦରକାର ନାଇଁ ବୋଲି ହେବ ନାହିଁ ତ ଠିକ ଅଛି ଆଜ୍ଞା ସନ୍ଧ୍ୟାକୁ ମୁଁ ଫୋନ୍ କରୁଛି ଆପଣଙ୍କୁ